ମୋ ନାଁ ଛତିଶ୍ ଚନ୍ଦ୍ର ମାନନ୍ତ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସମ୍ପୃକ୍ତ ଔପଚାରିକ ବିଷୟରେ ମୁଁ କିଛି କରିବା ପାଇଁ ଚାହୁଁଛି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରଥମେ ଦରକାର ଅର୍ଥ ଅର୍ଥ ନହେଲେ କୌଣସି ବ୍ୟବସାୟୀ ବିଜ୍ନେସ୍ ଆରମ୍ଭ କରିପାରିବେ ନାହିଁ ଯେମିତି ହେଉ ଲୋନ୍ ହେଉ କିମ୍ବା କାହାରି ପାଖରୁ କରଜ ହେଉ କିମ୍ବା ନିଜ ଅର୍ଥରେ ହେଉ ନୂତନ ବ୍ୟବସାୟ ଆରମ୍ଭ କରିବା ତା'ପରେ କଞ୍ଚାମାଲ କଞ୍ଚାମାଲର ବଜାରରେ କଞ୍ଚାମାଲ ସାଫିସିଏଣ୍ଟ୍ ଭାବରେ ମିଳିବା ଦରକାର କଞ୍ଚାମାଲ ଭାବରେ ଆପଣଙ୍କର ବିଜ୍ନେସ୍ ଠିକ୍ ଭାବରେ ଚାଲିପାରିବନି ତେଣୁ କଞ୍ଚାମାଲ ସଫିସିଏଣ୍ଟ୍ ମିଳିବା ଦରକାର କଞ୍ଚାମାଲ ଯେତେ ମିଳିବ ଆମେ କଞ୍ଚାମାଲକୁ ନେଇକି ଆମେ କୌଣସି ଜିନିଷ ତିଆରି କରିପାରିବା କୌଣସି ଜିନିଷ ତିଆରି କରିବା ପରେ ଆମେ କଞ୍ଚାମାଲ ନେଇକି ତାକୁ ମାର୍କେଟିଂରେ ମାନେ ମାର୍କେଟ୍ରେ ଛାଡ଼ିବା ପାଇଁ ମାର୍କେଟିଂ ଗୋଟେ ଦରକାର ମାର୍କେଟିଂ ପାଇଁ ବିଜ୍ଞାପନ ଦରକାର ବିଜ୍ଞାପନ ଠିକ୍ ଭାବରେ ହୋଇପାରିଲେ ଜିନିଷର ମାର୍କେଟିଂଟା ଠିକ୍ ଭାବରେ ହୋଇପାରିବ ଆଉ ଲୋକମାନେ ବିଜ୍ଞାପନ ଦେଖିକି ମଧ୍ୟ ଆଉ ସେହି ଜିନିଷକୁ ସେମାନେ କିଣିକି ୟୁଜ୍ କରିପାରିବେ ତା'ପରେ ବିଜ୍ଞାପନ ବିନା ବିଜ୍ଞାପନରେ କୌଣସି ଜିନିଷ ସେମିତି ବିକ୍ରି କିମ୍ବା ଲାଭ ହୋଇପାରିବନି ଆଉ ବ୍ୟବସାୟୀ ଭିତରେ ସେ ତାଙ୍କ ଯେଉଁମାନେ ବ୍ୟବସାୟୀ କରିବେ ସେମାନଙ୍କର କ୍ଷତି ହେବ ତାଙ୍କର ବିଜ୍ଞାପନ ଗୋଟେ ପ୍ରମୁଖ ଭୂମିକା ବ୍ୟବସାୟୀରେ ଆଉ ଅର୍ଥ ହେଉଛି ଫାଷ୍ଟ୍ ହେଲା ଅର୍ଥ ଅର୍ଥ ହେଲେ ଯାଇକି ବିଜିନେସ୍ ଆରମ୍ଭ କରିହେବ ତେଣୁକରି ପ୍ରଚୁର ଅର୍ଥ ଦରକାର ଅର୍ଥ ପରେ ଆମର କଞ୍ଚାମାଲ ବଜାରରେ କିମ୍ବା ଆମେ କୌଣସି ଧର ପ୍ରାୟ ମୁଁ ଏବେ ପତ୍ର ବ୍ୟବସାୟ କରୁଛି ପତ୍ର ବ୍ୟବସାୟ ଜଙ୍ଗଲରେ ଏବେ ଖରାଦିନ ଆସିଲାଣି କଞ୍ଚାମାଲର ଅଭାବ ପତ୍ର ଗଛରେ କଅଁଳି ନାହିଁ ଲୋକମାନେ ପତ୍ର ତୋଳିବାରେ ଅସୁବିଧା ହେଉଛି ଆଉ ଲୋକମାନେ ପତ୍ର ତୋଳିବାରେ ସିନା ଆମେ ତାଙ୍କ ଲୋକମାନଙ୍କ ପାଖରୁ ପତ୍ର କିଣିକି ଆମେ ବଜାରରେ ପତ୍ର ବିକ୍ରି କରିପାରିବା ପତ୍ରରେ ଆମେ ଦନା ତିଆରି କରିବା ଆଉ ଖଲି ତିଆରି କରିପାରିବା ତାକୁ ବିକିବା ପାଇଁ ମାନେ ଏଡ଼୍ଭଟାଇଜ୍ମେଣ୍ଟ୍ ଦରକାର ବିଜ୍ଞାପନ ଦରକାର ବିଜ୍ଞାପନ ହେଲେ ଯାଇ ଲୋକମାନେ ଜିନିଷ କିଣିବା ଆଉ ସେଥିରେ ବ୍ୟବସାୟୀ ଲାଭବାନ ହୋଇପାରିବ ତେଣୁକରି ଆମର ବ୍ୟବସାୟ ନୂତନ ବ୍ୟବସାୟ କରିବା ପାଇଁ ପ୍ରଥମେ ଏହିସବୁ ଜିନିଷ ଦରକାର ଆଉ ବାସ୍ ସେତିକି କହୁଛି ଧନ୍ୟବାଦ